ବହୁତ କୃଷି ବ୍ୟବସାୟୀମାନେ ବହୁ ଉନ୍ନତିମାନର ଯନ୍ତ୍ରପାତି ବ୍ୟବହାର କରିଥାନ୍ତି ଏବଂ ବିଭିନ୍ନ ପ୍ରକାର ଆଧୁନିକ ପ୍ରଣାଳୀ ଆଉ ସାର ବ୍ୟବହାର କରି ଅଧିକ ପରିମାଣର ଅମଳ କରିଥାଆନ୍ତି କିନ୍ତୁ କ୍ଷୁଦ୍ର ଚାଷୀଟିଏ ନିଜର ପାରି ପାରିଶ୍ରମିକ ଉପାୟରେ ଚାଷ କରିଥାଏ ଯାହାଦ୍ୱାରାକି ଅଳ୍ପ ପରିମାଣର ଅମଳ ହୋଇଥାଏ କ୍ଷୁଦ୍ର ଚାଷୀଟି ଅଳ୍ପ ଅମଳ କରିଥିବାରୁ ତାର ଲାଭ ହୋଇପାରେ ନାହିଁ କାରଣ ବହୁତ ବୃହତ ଚାଷୀଟି ତାର ଅଧିକ ଅମଳ ଫସଲକୁ କମ୍ ମୂଲ୍ୟରେ ବିକ୍ରି କରିଥାଏ